ମୋ ଚାରିପାଖରେ ଥିବା ପାଞ୍ଚ ଜଣଙ୍କ ନାମ ହେଉଛି ରାକେଶ କୁମାର ନାୟକ ରୋହିତ କୁମାର ସେଠି କମଳ ନୟନ ବେହେରା ରୁଦ୍ର ପ୍ରତାପ କହଁର ଶିବ ପ୍ରସାଦ ମହାପତ୍ର